ବଗିଚା ଆରମ୍ଭ କରିବାକୁ ଏଥିପାଇଁକା ଆମକୁ ପ୍ରେରଣା ଆସିଲା କ'ଣ ଆମେ ଆମ ସାଧାରଣତଃ ବଗିଚାରେ ଲେମ୍ବୁ ଗଛ କିଛି ଲଗେଇଲେ ଭୃସଙ୍ଗ ଗଛ କିଛି ଲଗେଇଲେ ଏବଂ ବିଭିନ୍ନ ପ୍ରକାର ଗଛ ଲଗାଇଲା ଦ୍ୱାରା ପିଜୁଳି ଗଛ ଲଗେଇଲେ ଆମର ଡାଳିମ୍ବ ଗଛ ଲଗେଇଲେ ସବୁପ୍ରକାର ସେଥିରେ ପ୍ରାକୃତିକ ଔଷଧର ଗୁଣବତ୍ତା ଭରି ଅଛି ସବୁ ପ୍ରକାର ବଗିଚାରେ ସବୁ ଜିନିଷ ଭରି ଅଛି ତେଣୁ ସେଥିପାଇଁକା ଆମୁ ଆମେ ପ୍ରେରଣା ଆମେ ଆପଣେଇଲୁ କ'ଣ ନା ସାଧାରଣତଃ ଲେମ୍ବୁଟିଏ କିଣିଲା ବେଳକୁ ମାର୍କେଟକୁ ଯାଇକି ପାଞ୍ଚ ଟଙ୍କା ଦେଇ କିଣିକି ଆଣିବୁ କିନ୍ତୁ ଆମେ ଯଦି ସେଇଟା ବାଡ଼ି ବଗିଚାରୁ ପାଇବା ତେଣୁ ସେଇଟାକୁ ଆମେ ସାଙ୍ଗେ ସାଙ୍ଗେ ତୋଳିକି ବ୍ୟବହାର କରି ପାରିଲେ ଭୃସୁଙ୍ଗ ପାତ୍ର ମାର୍କେଟକୁ ଗଲେ ଦଶ ଟଙ୍କା ପାଞ୍ଚ ଟଙ୍କା ବିଡ଼ାରେ ମିଳୁଛି ତାକୁ ଆମେ ଦୁଇଟା ପାଖୁଡ଼ା ତୋଳି ଆଣିଲେ ନିଜ ଘର ପାଇଁ ବ୍ୟବହାର କଲେ ତେଣୁ ସେଥିପାଇଁକା ଆମେ ଏଇ ଜିନିଷଟା ପାଇଁ ଆମେ ପ୍ରେରଣା ପାଇଲେ ଯେ ବଗିଚା ଷ୍ଟାର୍ଟ କରିବା ଆରମ୍ଭ କରିବା ଆଉ ବସିବାନି